ଆମ ଓଡ଼ିଶାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପର୍ବପର୍ବାଣି ଖୁବ ଜାକଜମକରେ ପାଳନ କରାଯାଏ ଏହି ପର୍ବପର୍ବାଣି ମାନଙ୍କରେ ବହୁତ ଗୁଡ଼ିଏ ବା ଅସଂଖ୍ୟ ଲୋକଙ୍କର ଯୋଗ ଦେଇଥାନ୍ତି ଯେମିତି ରଥଯାତ୍ରା ଆମ ଓଡ଼ିଶା ରାଜ୍ୟର ପୁରୀଠାରେ ଅନୁଷ୍ଠିତ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ଏହି ରଥଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ ଶ୍ରେଷ୍ଠଯାତ୍ରା ଏବଂ ଏହି ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରା ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବାରୁ ଏହାକୁ ରଥଯାତ୍ରା ହିସାବରେ ନାଁରେ କୁହାଯାଏ ଏହି ରଥଯାତ୍ରାରେ ପ୍ରାୟ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ଘଟିଥାଏ ଏବଂ ସମସ୍ତେ ଆନନ୍ଦ ଉତ୍ସାହର ସହିତ ରଥକୁ ଟାଣି ଟାଣି ନେଇ ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେଇ ଦେଇଥାନ୍ତି ଏହି ଯାତ୍ରାରେ ଖାଲି ଆମ ଓଡ଼ିଶାର ନୁହେଁ ଆମ ଦେଶର ବା ବିଦେଶର ମଧ୍ୟ ବହୁ ସଂଖ୍ୟାରେ ଲୋକମାନେ ସେହି ଯାତ୍ରାରେ ଯୋଗ ଦେଇଥାନ୍ତି ଏହା ଏକ ପୃଥିବୀର ସବୁ ଏକ ଖୁବ୍ ବଡ଼ ଯାତ୍ରା ଏବଂ ଏହାପରେ ପଶ୍ଚିମ ଓଡ଼ିଶାର ଆଉ ଯାତ୍ରା ହେଉଛି ନୂଆଖାଇ ଏହା ଏହା ଏହି ନୂଆଖାଇରେ ପ୍ରତି ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଖାଇଥାନ୍ତି ଏବଂ କେତେକ ଜାଗାରେ ଗ୍ରାମର ସମସ୍ତ ଲୋକ ଏକାଠି ହୋଇ ନୂଆ ଖାଇଥାନ୍ତି ଯେତେବେଳେ ନୂଆ ଧାନ ହୋଇଥାଏ ସେଇ ନୂଆ ଧାନକୁ ଆଣି ନିଜର ଇଷ୍ଟଦେବୀଙ୍କ ଠାରେ ତାହାକୁ ଭୋଗ ଲଗାଇ ତା'ପରେ ଖିଆଯାଏ ଏବଂ ପ୍ରାୟ ପରିବାରର ସମସ୍ତ ସଦସ୍ୟ ଏକାଠିଥିବା ସମୟରେ ଏହା ଖିଆଯାଏ ତେଣୁ ନୂଆଖାଇ ପର୍ବ ହେଉଛି ସବୁଠାରୁ ଅନନ୍ୟ ଏହା ଭାଇଚାରାର ଭାତୃତ୍ତ୍ୱର ଏକ ନିବିଡ଼ ନିଦର୍ଶନ ମଧ୍ୟ ହୋଇଥାଏ ସେମିତି ଆହୁରି ମଧ୍ୟ ବହୁତ ଗୁଡ଼ଏ ଯାତ୍ରା ବା ପର୍ବପର୍ବାଣି ଅଛି ଯେଉଁ ଗୁଡ଼ିକରେ ପ୍ରାୟ ବହୁତ ଲୋକଙ୍କର ସମାଗମ ଘଟିିଥାଏ ଏବଂ ସେ ତାହା ଓଡ଼ିଶାର ଏକ ଏକ ଅନନ୍ୟ କାର୍ଯ୍ୟକ୍ରମ ହିସାବରେ ଗଣା ଯାଇଥାଏ